ପରିଦର୍ଶନ କରିବାକୁ ମୋର ସବୁଠୁ ପ୍ରିୟ ସ୍ଥାନ ହେଉଛି ଶଙ୍ଖ କ୍ଷେତ୍ର ପୁରୀ ସେଠି ମହାପ୍ରଭୁ ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥଳୀ ପ୍ରଭୁ ଜଗନ୍ନାଥ ସେଠି ଅଛନ୍ତି ସେଠି ବହୁତ ପର୍ଯ୍ୟଟନସ୍ଥଳୀ ସେଠି ବହୁତ ଦୂର ଦେଶ ବିଦେଶରୁ ବହୁତ ଲୋକ ଆସନ୍ତି ପ୍ରଭୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ମୋର ସବୁଠାରୁ ପ୍ରିୟ ଠାକୁର ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ ତ ସେଠି ଅଭଡ଼ା ରୋଷେଇ ହୁଏ ଏଠି ସ୍ୱର୍ଗଦ୍ୱାର ଅଛି ଲୋକନାଥ ମନ୍ଦିର ଅଛି ଏମିତି ବିଭିନ୍ନ ପ୍ରକାର ମଠ ଅଛି ସେଠି ସବୁ ଜିନିଷ ଦେଖିବାକୁ ମିଳିବ ଦେଖିଲେ ନିଜର ଆତ୍ମା ନିଜର ଆତ୍ମା ଶାନ୍ତ ହୋଇଯାଇଥାଏ ମାନେ ଚତୁର୍ଧାମ ଦର୍ଶନ କରିବା ପରିକା ସେଠିକି ଗଲେ ଚତୁର୍ଧାମ ସତେ ମୁଁ ଚତୁର୍ଧାମ ଦର୍ଶନ କରିକି ପଳାଇ ଆସୁଛି ସେ ଆଉ କେଉଁ ଦିଗକୁ ବି ଆଉ ଚାହିଁବାକୁ ଇଚ୍ଛା ହେବନି ପ୍ରଭୁ ମହାପ୍ରଭୁଙ୍କୁ ଥରେ ଦର୍ଶନ କରିଦେଲେ ନିଜର ମନର କଥା ନିଜ ମନର ଦୁଃଖ ତାଙ୍କ ପାଖରେ ପ୍ରକାଶ କରିଦେଲେ ନିଜ ମନ ଭିତରେ ଥିବା ସବୁ ଦୁଃଖ କଷ୍ଟ ସବୁ କିଛି ଦୂରେଇ ଯାଇଥାଏ ତେଣୁ କରି ମୋତେ ସବୁଠୁ ମୋର ପ୍ରିୟତମ ସ୍ଥାନ ହେଉଛି ପୁରୀ ଜଗନ୍ନାଥ ମନ୍ଦିର ମହାପ୍ରଭୁ ମୋର ସବୁଠାରୁ ଅତି ପ୍ରିୟ